ଆମ ସ୍ଥାନରେ ବା ଆମ ଅଞ୍ଚଲରେ କଲାକୃତି କ୍ରୟ କିମ୍ବା ବିକ୍ରୟ କରି କରିପାରିବି ଏବଂ ସେମାନଙ୍କ ବିଷୟରେ ମୁଁ କିଛି କହୁଛିି ଯେପରିକି ମେଲା ମେଲା ମେଲା ବା ଯାତ୍ରା ଯାତ୍ରା ଯେମିତିକି ଯାତ୍ରା କହିଲେ ବରଗଡ଼୍ର ଧନୁଯାତ୍ରା ବରଗଡ଼୍ର ଧନୁଯାତ୍ରା ହେଉଛି ଭାରତର ପ୍ରସିଦ୍ଧ ଧନୁଯାତ୍ରା ସେହିଠାରେ ବେଶୀ ଭିଡ଼ ମଧ୍ୟ ହେଇଥାନ୍ତି ମୁଁ ମୁଁ ଚାହେଁକି ସେହିଠାରେ କିଛି ପେଣ୍ଟିଂ ପେଣ୍ଟିଂ କରିଛି ତାହା ମୁଁ କ୍ରୟ ବିକ୍ରୟ କରିବାକୁ ଚାହୁଁଛି ଏବଂ କିଛି ଦ୍ୱୀପ ମଧ୍ୟ ସେଇଠାରେ କ୍ରୟ ବିକ୍ରୟ କରିବାକୁ ଚାହୁଁଛି ଗ୍ୟାଲେରୀ ଗ୍ୟାଲେରୀରେ କିଛି ଫଟୋ ଫ୍ରେମ୍ ଫଟୋ ଫ୍ରେମ୍ ଫଟୋ ଫ୍ରେମ୍ ତାପରେ ଯେ ଅଲାଇନ୍ ଅନଲାଇନ୍ ମାଧ୍ୟମରେ କିଛି ଫଟୋ ଫ୍ରେମ୍ କିଛି ଗିଫ୍ଟ କିଛି କିଛି କି ଫଟୋ ଫଟୋ ଫ୍ରେମ୍ ଏମିତି କିଛି ମୁଁ କ୍ରୟ ବିକ୍ରୟ କରିବାକୁ ଚାହୁଁଛି ପ୍ଲାଟଫର୍ମ ପ୍ଲାଟଫର୍ମ ସମୟରେ ଗୋଟିଏ ଟିକିଟ୍ ଟିକେଟ୍ କାଟିବା ସେଇଟା ଟିକେ ସେଇଟା ଗୋଟେ କ୍ରୟ ବିକ୍ରୟର କାର୍ଯ୍ୟ ଯେମିତି ମୁଁ କହିଲି ବର୍ବ ବରଗଡ଼୍ ଧନୁଯାତ୍ରାରେ ବରଗଡ଼୍ର ଧନୁଯାତ୍ରାରେ ଗୋଟିଏ ବିଶ୍ୱ ପ୍ରସିଦ୍ଧୋ ଗୋଟିଏ ଭାରତ ପ୍ରସିଦ୍ଧର ବରଗଡ଼୍ର ଧନୁଯାତ୍ରା ଅଛି ସେଇଠାରେ ବିଭିନ୍ନ ପ୍ରକାରର ଖେଲଣା ଖେଲଣା ମଧ୍ୟ କ୍ରୟ ବିକ୍ରୟ କରିବାକୁ ହୋଇଥାଏ ଯେପରିକି ମୁଁ ଚାହେଁକି କିଛି ଖେଲଣା ମଧ୍ୟ ସେଇଥିପାଇଁ ତିଆରି କରିଛି ସେଇଠାରେ କ୍ରୟ ବିକ୍ରୟର ମଧ୍ୟ ସୁଲଭ ମୂଲ୍ୟ ମିଲିଥାଏ ତାପରେ ହେଉଛି ଅନଲାଇନ୍ ଅନଲାଇନ୍ ଅନଲାଇନ୍ ମାଧ୍ୟମରେ ମୁଁ କିଛି ଫଟୋଗ୍ରାଫ୍ କିଛି ଗ୍ୟାଲେରୀ ଏମିତି କିଛି ଜିନିଷ ଗ୍ୟାଲେରୀ ଗ୍ୟାଲେରୀ କ୍ରୟ ବିକ୍ରୟ କ୍ରୟ ବିକ୍ରୟ କ୍ରୟ ବିକ୍ରୟ କରିପାରିବି ବୋଲି ନିଜକୁ ମୁଁ ଭାବୁଛି